ଆମ ଦେଶରେ ଜାତୀୟ ସବୁ ଯେତକ ସବୁ ଆମର ନୃତ୍ୟ ନାଟ ରହିଛି ଆମେ ତାକୁ କଳା ମାଧ୍ୟମରେ ପ୍ରକାଶିତ କରୁଛେ ଯେପରିକି ଓଡ଼ିଆ ଲୋକପ୍ରିୟ ସାଂସ୍କୃତିକ କେନ୍ଦ୍ର ବା ପ୍ରଦର୍ଶନ ସ୍ଥାନଗୁଡ଼ିକ ହେଉଛି ପୁରୀ କୋଣାର୍କ ଆଉ କଟକ ତା'ପରେ ଏମିତି ବହୁତ ସାରା ଜାଗାରେ ସମ୍ବଲପୁରୀ ଏସବୁ ଆମେ ସେ ଯେହେତୁ ସବୁ କଳା ଅଛି ଯେହେତୁ ପୁରୀରେ ଓଡ଼ିଶୀ ନାଟ ଓଡ଼ିଶୀ ନୃତ୍ୟ ଏବଂ ସମ୍ବଲପୁରରେ ସମ୍ବଲପୁରୀ ନୃତ୍ୟ ଏହା ଆମେ ବଜାୟ ରଖିବାକୁ ଆମେ ବହୁତ ପ୍ରୟାସ କରିଆସିଛୁ

ଆଗକୁ ବି ମଧ୍ୟ ରହିବାକୁ ମୁଁ କରୁଛି ଏବଂ ଏହା ଯାହା ସବୁ ଆମର ଦେଶରେ ନୃତ୍ୟ ନାଟ ରହିଛି ଏହା ସବୁ ଆଗକୁ କେମିତି ଉନ୍ନତମାନରେ ହେବା ଦରକାର ଏହା ଅନଲାଇନରେ ବି ଆମକୁ ଶିଖିବାକୁ ମିଳୁଛି

ଏବଂ ସବୁ ଯେବେ ଯେତେ ସବୁ ଅଛି ଆମର ସାଂସ୍କୃତିକ ପାରମ୍ପାରିକ କାର୍ଯ୍ୟକ୍ରମ ସବୁଥିରେ ଆମକୁ ସହଯୋଗ କରୁଛି ଆମକୁ ଆଗକୁ ବଢ଼ିବା ପାଇଁ ଧନ୍ୟବାଦ